କ୍ରୀଡ଼ା ଦ୍ୱାରା ଆମ ଶରୀରରେ କୌଣସି ବି ପ୍ରକାର ରୋଗ କିମ୍ବା କୌଣସି କିଛି କ୍ଷତି ହୋଇନଥାଏ ଓ କ୍ରୀଡ଼ା ଖେଳିବା ଦ୍ୱାରା ଆମ ଶରୀର ବହୁତ ଭାବରେ ଉତେଜ ହୋଇଥାଏ ଓ ଉତ୍ତେଜିତ ହୋଇଥାଏ ଓ ଗରମ ହୋଇଥାଏ ଏହା ଏହାଦ୍ଵାରା କୌଣସି ଅସୁବିଧା କିମ୍ବା କୌଣସି ରୋଗ ବେମାର ଆଦି ହୋଇନଥାଏ ଓ ଏହା କୌଣସି ଖାଦ୍ୟ ଓ ଔଷଧ ଆବଶ୍ୟକ ହୋଇନଥାଏ ଓ ଖେଳିବା ମାତ୍ର କ୍ରୀଡ଼ା ହେଉଛି ଏକ ଏମିତି ଏକ ଏମିତି ଏକ ଔଷଧ ଯାହାକି ଶରୀରକୁ ସୁସ୍ଥ ଏବଂ ସବଳ ରଖିଥାଏ ଓ ଶରୀର ଉତ୍ତେଜିତ ହୋଇଥାଏ ଓ ଶରୀର ନିଜର ଆକାର ଓ ବୃଦ୍ଧି କରିବାରେ ଏହା ନିଜକୁ ଓ ନିଜକୁ ନିଜେ ହିଁ ଉପଯୋଗ କରିଥାଏ ଓ ଏହା ନିଜେ ହିଁ କାର୍ଯ୍ୟ ରତ ହୋଇଥାଏ